ହଁ ମୋର୍ ଉତ୍ପାଦ ବଲେ ହେଉଛି ମୁଁ ଗୋଟେ ଚାଷୀ କୁକୁଡ଼ା ଚାଷ କର୍ସି ଆଉ କୁକୁଡ଼ା ଚାଷରୁ ବହୁଟେ ଲାଭ ମିଲ୍ସି ଆଉ ଏ କୁକୁଡ଼ା ଚାଷ କର୍ବାର ଦ୍ୱାରା ହେଁ ମୋର ଉନ୍ନତି ହୋଇଛି କୁକୁଡ଼ା ଚାଷ ଗୁଟେ ବହୁତ ବଢ଼ିଆ ବ୍ୟବସାୟ ଖାଲି ବ୍ୟବସାୟ ମୁଇଁ ସମସ୍ତଙ୍କୁ କର୍ବାର୍ ଲାଗି ଅନୁରୋଧ କରୁଛେ ଯେତେ ଯାହାର ସୁବିଧା ହଉଛେ କରୁନ୍ ବଢ଼ିଆ ଲାଭ ମିଲ୍ବା ଆଉ ବଢ଼ିଆ ପଇସାରେ ବିଜନେସ୍ ଚାଲ୍ବା